କୁକୁଡ଼ା ଚାଷଟି ଆମର ଏକ ଲାଭଜାନକ ଲାଭଦୟ ଦେଇଥାଏ ଏବଂ ଏହି କୁକୁଡ଼ା ଚାଷକୁ ଆମେ ପ୍ରଥମେ କୁକୁଡ଼ାଟିକୁ ଆଣିଲେ ତାହାକୁ ଆମେ ଠିକ ଭାବରେ ରଖିବା ତାକୁ ଠିକ ଟାଇମରେ ଖାଇବା ଦେବା ଏବଂ ପ୍ରତି ଦୁଇ ଘଣ୍ଟାରେ ପାଣି ଦେଖିବା ଏବଂ ପାଣି ଦେବା ଏବଂ କୁକୁଡ଼ାମାନଙ୍କୁ କୌଣସି ରୋଗ ହେଲେ ବା ଯେପରି ଆମର ଭୂମିଆ ରୋଗ ବାର୍ଡ଼ଫ୍ଲୁ ରୋଗ ଏହି ରୋଗ ଗୁଡ଼ିକ ହେଲେ ପ୍ରଥମେ ଆମେ ଯେତେବେଳେ ଆଣିବା ତାହେଲେ ପ୍ରଥମେ ପଶୁ ଡାକ୍ତରମାନଙ୍କଠାରୁ ପରାମର୍ଶ ଦେବା ଏବଂ ସେମାନଙ୍କୁ ଦେଖେଇବା ଏବଂ କୁ ଡାକ୍ତର ଆମର ଯେଉଁ ମେଡ଼ିସିନ୍ ବା ଔଷଧ ଦେବେ ତାହାକୁ ଆମେ ଆଣି କୁକୁଡ଼ାକୁ ଦେବା ଏବଂ ଦାନାରେ ମଧ୍ୟ ଆମେ ଔଷଧ ଦେବା ଏହି କୁକୁଡ଼ାମାନେ କିପରି ଆମର ବଢ଼ିପାରିବେ ଏବଂ ବଢ଼ିକି ଆମର ଠିକ ଟାଇମ୍ ବେଳକୁ ବେପାରରେ ଲାଗିପରିବେ ଏବଂ ଦୁଇ ପଇସା ଆମକୁ ମିଳିପାରିବ ସେଥିପ୍ରତି ଆମେ ଧ୍ୟାନ ଦେବା ଦରକାର ଏବଂ କୁକୁଡ଼ାମାନଙ୍କୁ ଆମେ ଚୋକଡ଼ କୁକୁଡ଼ା ଦାନା ସୋରିଷ ପିଡ଼ା ଆଦି ଦେଇଥାଉ ଏବଂ ବିଭିନ୍ନ ପ୍ରକାର ହିଂସ୍ର ଜନ୍ତ୍ରୁ ଯେ ଯେପରି କୁକୁର ବିଲେଇ ସାପ ବିଲୁଆ ଆଦିକୁ ରକ୍ଷା କରିବାପାଇଁ ଆମେ ଫାର୍ମ ଚାରିପଟେ ତାରଜାଲି ବୁଲେଇବା ଦରକାର ଏହାଦ୍ଵାରା ଏବଂ ଆମର ବନ୍ୟଜନ୍ତୁଙ୍କଠାରୁ ରକ୍ଷା କରିଥାଉ କରିପାରୁ ଏବଂ ଆମର ଯଦି କୌଣସି ରୋଗ କୌଣସି କୁକୁଡ଼ାକୁ ରୋଗ ହୁଏ ତାହେଲେ ଅନ୍ୟ କୁକୁଡ଼ାମାନଙ୍କୁ ଯେପରି ନ ଡେଇଁ ପାରିବ ସେଥିପାଇଁ ଆମେ ଧ୍ୟାନ ଦେବା ଏବଂ ଯେ କୁକୁଡ଼ାକୁ ଆକ୍ରାନ୍ତ ହୋଇଥାଉ ତାହାକୁ ଆମେ ନେଇ ଗୋଟିଏ ଖାଲ କରି ତାହାକୁ ପୋତିଦେବା କାରଣ ଯଦି ଆମେ ତାକୁ ବାହାରେ ଏପରି ଫୋପାଡ଼ିବା ତାହେଲେ ଆମର ପରିବେଶ ମଧ୍ୟ ନଷ୍ଟ ହୋଇଥାଏ